ମ୍ୟାଡ଼ାମ୍ ନମସ୍କାର ଏଇ ଏବେ ତ ଜଷ୍ଟ ପହଞ୍ଚିକି ଆସୁଛି ହେଉ ଆଉ କି କହୁଥିଲି କ'ଣ ମ୍ୟାଡ଼ାମ୍ ଏ ଯେଉଁ ଏ ଯେଉଁ ସବୁ ଇଲେକ୍ସନ୍ ଡିୟୁଟି ଯେଉଁ ସବୁ ପକେଇ ଦେଉଛିନା ଇଲେକ୍ସନ୍ ଡିୟୁଟି ଏଇଟା ଡିୟୁଟି ସେଇଟା ଡିୟୁଟି ଏଇ ଇଲେକ୍ସନ୍ ଡିୟୁଟିରୁ ତ ରିଟର୍ନ କରିକି ଏବେ ପାଇଁ ଇସ୍କୁଲରେ ପହଞ୍ଚିଲା ବେଳକୁ ଏପଟେ ଫୁଣି ଜଣଗଣନା କରିବା ପାଇଁ ପଠେଇ ଦେଉଛି ଛୁଆମାନଙ୍କୁ ପାଠ କେମିତି ପଢ଼ା ହେବ ନା କ'ଣ ହେବ କିଛି ତ ଜାଣି ହେଉନି ମ୍ୟାଡ଼ାମ୍ କ'ଣ କରିବୁ ପିଲାମାନଙ୍କ କୋର୍ସ କମ୍ପ୍ଲିଟ୍ ହେଇପାରୁନି ଏପଟେ ଇଲେକ୍ସନ୍ ଡିୟୁଟି ରାଜନୈତିକ ଚାପ ଛୁଆମାନଙ୍କ ରେଜଲ୍ଟ ଖରାପ ହେଉଛି ପୁଣି କ'ଣ କରିବ ଏ କୋର୍ସ କମ୍ପ୍ଲିଟ୍ ହେଇନି ପୁଣି ଏକ୍ଜାମ୍ ଆସିଗଲାଣି ଏପଟେ ଇଲେକ୍ସନ୍ ଡିୟୁଟି କର ଏପଟେ ଜନଗଣନା କର ଏପଟେ ସବୁ ଶିକ୍ଷକ ମାନେ କରିବେ ପୁଣି ଛୁଆମାନଙ୍କୁ ପାଠ କେତେବେଳେ ପଢ଼େଇବ ପୁଣି ଦୁନିଆଁ ଟେନସନ୍ ଯେତେ ସବୁ ଜୁଟୁଛି କୁହନ୍ତୁ ତ କ'ଣ କରିବୁ ଛୁଆମାନଙ୍କ କୋର୍ସ କମ୍ପ୍ଲିଟ୍ ହେଇପାରୁନି ଏଇ ଆଉ ଶିକ୍ଷକ ମାନେ କ'ଣ ବା କରିପାରିବେ ଏମାନଙ୍କୁ ଇଲେକ୍ସନ୍ ଡିୟୁଟି ପକାଇଦେଉଛି ପନ୍ଦର ଦିନ ମାସେ ଏଇ ପନ୍ଦର ଦିନ କୋଡ଼ିଏ ଦିନ ହେଲାଣି ଯାଇକି ରିଟର୍ନ କଲାରୁ ଏପଟେ ପୁଣି ଏ ଭୋଟର ପାଇଁ ଭିଡ଼ ଜମିଲାଣି ଏପଟେ କାମ କର କ୍ଲାସ୍ କେତେବେଳେ କରିବେ ଛୁଆମାନଙ୍କ ରେଜଲ୍ଟ ଖରାପ ହେଉଛି ଏଇଆକୁ ଦେଖିବୁ ଏଇଆ କରିବା ପାଇଁ କ'ଣ ମାନେ ଚାକିର କରିଥିଲୁନା ଛୁଆମାନଙ୍କୁ ଭଲରେ ପଢ଼େଇବୁ ବୋଲି ଭାବିଥିଲୁ ଆମେ ଛୁଆମାନଙ୍କୁ ଭଲରେ ଟିକିଏ ପଢ଼େଇବୁ ତାଙ୍କୁ ଉଚ୍ଚ ଶିକ୍ଷା ଦେବୁ ସେଇ ଆଶା କରିଥିଲୁ କିନ୍ତୁ ଆମକୁ ତ ସରକାର ଏପଟେ ଇଲେକ୍ସନ୍ ଡିୟୁଟିରେ ପଠେଇ ଦେଉଛି ଏପଟେ ଇଏ କରାଉଛି ଇଏ ସବୁ ମିଡ଼େ' ମିଲ୍ ସଂସ୍ଥାରେ ପସେଇ ଦେଉଛି ଦୁନିଆଁ ସବୁ ଟେନସନ୍ ମୁଣ୍ଡରେ ଦେଇଦେଉଛି ଛୁଆମାନଙ୍କୁ ଯେଉଁଥିରେ କି ଆମେ କ୍ଲାସ୍ ହିଁ କରିପାରୁନୁ କ୍ଲାସ୍ ହିଁ କରିଲେ ସିନା ଛୁଆମାନେ କିଛି ମୁଁ ଶିକ୍ଷା ଦେବୁ ଆଉ ଛୁଆମାନଙ୍କୁ ତ କ୍ଲାସ୍ କରିପାରୁନି ଛୁଆମାନେ ଆମଠୁ ଶିଖିବେ କ'ଣ ନା ପଢ଼ିବେ କ'ଣ ମାସସାରା ସେ ଯେଉଁ ସରକାର ଦରମା ଦେଉଛି ଆମକୁ ଦରମା ତ ଆମେ ନେଉଛୁ ଯାହା ହେଉଛି କିନ୍ତୁ ସରକାରଙ୍କ ଦରମାରୁ ଆମ ଛୁଆମାନେ କିଛି ଉପକୃତ ହେଇପାରୁ ନାହାନ୍ତି ଶିକ୍ଷକ ମାନେ କରିବେ କ'ଣ ନା ଛୁଆମାନଙ୍କୁ ପାଠ ପଢ଼େଇବେ କେତେବେଳେ ଏପଟେ ଗଭର୍ଣ୍ଣମେଣ୍ଟ ରୁଲ୍ କରିଦେଲା ଯେ ଗଭର୍ଣ୍ଣମେଣ୍ଟ ଚାକିରିଆ ଯିଏ ସେ ଟ୍ୟୁସନ୍ ବି କରିପାରିବନି ଟ୍ୟୁସନ୍ କଲେ ଅଧିକ ଆର୍ଥିକ ପଇସା ସେ ନେବ ଛୁଆମାନଙ୍କ ପାଖରୁ ଶୋଷଣ କଲା ଛୁଆମାନଙ୍କୁ ଟ୍ୟୁସନ୍ ବି ବନ୍ଦ କରିଦେଲା ଏପଟେ କ'ଣ ନା ଛୁଆମାନଙ୍କୁ ଇସ୍କୁଲରେ ବି ସେ ପଢ଼େଇ ପାରିବନି ତ ଛୁଆମାନେ ଶିକ୍ଷିତ ହେବେ କ'ଣ ଯାହା ଅବସ୍ଥା କଲାଣି ସରକାର କୁହନ୍ତୁନି ମାଷ୍ଟର ଚାକିରୀ କରିକି ଆମର ମାନେ କ'ଣ କହିବୁ ଯେଉଁଟା ନ କରିବାଟା ଭଲ ଧିକ୍ କୁହାଯାଏ ଯେଉଁଟାକୁ ମାଷ୍ଟର ଚାକିରୀ କରିକି ଆମର ମାନେ ବେକାରୀ ମାନେ ବେକାରୀ ସମସ୍ୟାକୁ ଆମେ ଦୂରୀଭୂତ କରିଛୁ ଛୁଆମାନଙ୍କୁ ଆମେ ପଢ଼େଇ ପାରୁନୁ ସେ ଦ୍ୱାରା ଛୁଆମାନେ ଫେଲ୍ ହେଉଛନ୍ତି ଫେଲ୍ ହେଲେରେ ଛୁଆମାନେ କ'ଣ ଆଉ ପାଠ ପଢ଼ିବେ ସେ ବେକାରୀ ସମସ୍ୟା ବଢ଼ିଲାଣି ସରକାର ପୁଣି ବେକାରୀ ସମସ୍ୟା ଯାହା କରୁଛି ଦୁନିଆ ସମସ୍ୟା ବଢ଼େଇକି ଚାଲିଛି

ପିଲାମାନଙ୍କ ଚାପ ପିଲାମାନେ ପୁଣି ପାଠ ପଢ଼ି ହିଁ ପାରୁନାହାନ୍ତି ଯେଉଁଟାକି ସ୍କୁଲକୁ ଆସୁଛନ୍ତି କିଛି ପିଲା କିଛି ପିଲା ଘରେ ରହିଯାଉଛନ୍ତି ହାଁ କ୍ଲାସ୍ ତ ହେଉନି ସାର୍ ତ ଯାଉଛି ଇଲେକ୍ସନ୍ ଡିୟୁଟିରେ ସାର୍ ତ ନାହିଁ ମୁଁ କିସ କରିତେ ଯିବି ସେ ଛୁଆମାନେ ସେଇ ଟାଇପର ଭାବୁଛନ୍ତି କିଛି ଛୁଆ କ୍ଲାସ୍ ହିଁ କରୁନାହାନ୍ତି କିଏ ଗୁଟେ ଆସୁଛି ତ ଇସ୍କୁଲରେ ମାଷ୍ଟର ନାହିଁ କିଏ ପଢ଼େଇବ ତାଙ୍କୁ ସମସ୍ତଙ୍କର ତ କାମ କିଏ ସେ ରହୁଛି କିଏ ସାର୍ ନାହିଁ ଇସ୍କୁଲରେ ତ ପଡ଼ିଆ ପଡିଛି ମାଷ୍ଟର୍ ଗୁଟେ ଶୂନ୍ୟ କେହି ମାଷ୍ଟର ହିଁ ନାହାନ୍ତି ଆଉ ଦିନେ ଅଧେ ଇସ୍କୁଲ ଆସିବୁ ଆମେ ଛିଡ଼ା ହେବୁ ଦୁନିଆ କାମ କଲାରୁ ଆମ ଟାଇମ୍ ହେବନି ଆମେ କ୍ଲାସ୍ କରିପାରୁନୁ ଏମିତିରେ ଚାଲିଯାଉଛୁ ସେ ଛୁଆମାନଙ୍କୁ ଦେଖିଲେ ଦୁଃଖ ଲାଗୁଛି ମ୍ୟାଡ଼ାମ୍ ଆଜ୍ଞା ଆଜ୍ଞା ଆଜ୍ଞା